ଦାଦା ଆମେ ତ ଏଇ ସହରରେ ଏବେ ନୂଆ ନୂଆ ଆସିଛୁ ତ ଏଠାରେ କେଉଁଠାରେ ଏଇ ଆଧାର ପଞ୍ଜୀକରଣ ପାଇଁ ନାହିଁ ଯେମିତି ଆମେ ପ୍ରଥମେ ଆସିଛୁ ଓ ଆଧାର କାର୍ଡ଼ଟା ମୋର ସେ ଏକ ଦୁର୍ଘଟଣାରେ ସେଇ ଆଧାର କାର୍ଡ଼ଟା ମୋର ହଜିଯାଇଛି ତ ସେଇ ଆଧାର କାର୍ଡ଼କୁ ମୁଁ ରିନୁଆଲ୍ କରିବା ପାଇଁ ଚାହୁଁଛି ତେଣୁ ମୁଁ ଆଧାର ପଞ୍ଜୀକରଣ କେନ୍ଦ୍ରକୁ ଯିବା ପାଇଁ ଚାହୁଁଛି ତ ଆଧାର ପଞ୍ଜୀକରଣ କେନ୍ଦ୍ର କେଉଁଠି ଅଛି ଆପଣ ମୋତେ କୁହନ୍ତୁ କାହିଁକି ଆଧାର କାର୍ଡ଼ ଏମିତି ଏକ ମୂଲ୍ୟବାନ ଜିନିଷ ଯାହାଦ୍ୱାରା ଏବେ ପୁରା ପୃଥିବୀ ଚଲୁଛି ପୃଥିବୀ ଚଲୁଛି କହିଲେ ଚଲେ କାହିଁକିନା ଆଧାର କାର୍ଡ଼ ଆଧାର କାର୍ଡ଼ ଯାହାକି ଆମର ଦୈନନ୍ଦିନ ଜୀବନରେ ବ୍ୟବହୃତ ହୋଇଥାଏ ଆଧାର କାର୍ଡ଼ ଆଧାର କାର୍ଡ଼ ଏମିତି ଏକ ଜିନିଷ ଯାହାକି ଯେଉଁ ଡ଼କ୍ୟୁମେଣ୍ଟ ବା ଯେଉଁ ଜିନିଷ ବି ଆମେ କରୁ ସେଥିରେ ଆଧାର କାର୍ଡ଼ର ମୂଲ୍ୟ ବହୁତ ଅଧିକ ତ ସେଥିପାଇଁ ଆଧାର କାର୍ଡ଼କୁ ଆମେ ବେଶୀ ପ୍ରାଧାନ୍ୟ ବା ବେଶୀ ମାତ୍ରାରେ ପ୍ରାଧାନ୍ୟ ଦେଇଥାଉ ଏବଂ ସେହି ଆଧାର କାର୍ଡ଼ ଏବଂ ସେହି ଆଧାର କାର୍ଡ଼କୁ ମୋତେ ଖୋଜି ଆଣିଦିଅ ଦାଦା ମୁଁ ଆଧାର କାର୍ଡ଼ ଯେତେବେଲେ ମୁଁ ଆକ୍ସିଡ଼େଣ୍ଟ ହୋଇଥିଲି ମୁଁ ଆମ ଗାଁ ପାଖର ବୁଢ଼ାମାଲ୍ ଛକ୍ ବୁଢ଼ାମାଲ୍ ଛକ୍ଠାରେ ମୋର ଆକ୍ସିଡ଼େଣ୍ଟ ହୋଇଥିଲା ଏବଂ ସେଇ ସେହି ସେହିଠାରେ ହିଁ ଆମର ଯେଉଁ ଆଧାର କାର୍ଡ଼ଟା ଥିଲା ସେଇ ଆଧାର କାର୍ଡ଼ଟା ପଡ଼ିଗଲା ଏବଂ ମୁଁ ଅନେକ କ୍ଷତିଗ୍ରସ୍ତ ମଧ୍ୟ ହୋଇଥିଲି ଏବଂ କ୍ଷତିଗ୍ରସ୍ତ ହୋଇକି ମୁଁ ବେହୋଶ୍ ମଧ୍ୟ ହୋଇଯାଇଥିଲି ସେ ସମୟରେ ମୋତେ ହସ୍ପିଟାଲ୍କୁ ନିଆଗଲା ଏବଂ ହସ୍ପିଟାଲଲ୍ରୁ ଆସିକି ମୁଁ ଯେତେବେଲେ ଦେଖିଲି ସେଇ ସ୍ଥାନ ସେ ଆଧାର କାର୍ଡ଼ ମଧ୍ୟ ମୁଁ ପାଇନଥିଲି ସେଥିପାଇଁ ଆଇଜି ଏଠି ଆସିଛି ତ ମୋର ଆଧାର କାର୍ଡ଼ ପଞୀକରଣ କରିବା ପାଇଁ କେଉଁଠି କେନ୍ଦ୍ର ଅଛି ତାହା ମୋତେ ଦେଖେଇଦିଅନ୍ତୁ